ମୋର ସବୁଠାରୁ ପ୍ରିୟ ଗୀତ ହେଲା ମାଆ ତୋ ବିନା ରହି ପାରେନା ଗୀତଟି ଯେତେ ଶୁଣିଲେ ବି ମନେ ରହିଥାଏ କେବଳ ଗୋଟିଏ ମାଆ ହିଁ ମାଆର ମୂଲ୍ୟ କେବଳ ଯାହାର ମାଆ ଥିବ ମାଆର ଭଲ ପାଇବା କେବଳ ଗୋଟେ ଛୁଆ ହିଁ ବୁଝି ପାରିଥାଏ କିନ୍ତୁ ଆଉ ଗୀତ ଯେ ଭଲ ଲାଗେ କିନ୍ତୁ ଏତେ ସ୍ମରଣୀୟ ନ ଥାଏ କିନ୍ତୁ ଏହି ଗୀତଟି ଏତେ ପସନ୍ଦ ହୁଏ ପ୍ରତ୍ୟେକ ଦିନ ମୋବାଇଲ୍ରେ ଶୁଣିବାକୁ ଇଚ୍ଛା ହୁଏ ଏବଂ ମୁଁ ପ୍ରତ୍ୟେକ ଦିନ ହିଁ ମୋବାଇଲ୍ରୁ ଶୁଣି କି ଶୁଏ ବା କୁଆଡ଼େ ଗଲେ ବି ସେଇ ଗୀତଟିକୁ ଶୁଣେ ମୋବାଇଲ୍ ସାହାଯ୍ୟରେ ନ ହେଲେ ଟିଭିରେ ବି ବାଜିଲେ ଶୁଣେ ଯାହା ଫଳରେ ଗୋଟେ ଗୀତ ଦ୍ୱାରା ଗୋଟେ ଫିଲିଂସ୍ ହିଁ ବୁଝି ହୋଇଥାଏ ଇନ୍ କେ ମାଆ ଆଉ ବାପାଙ୍କର ଫିଲିଂସ୍ ତାଙ୍କ ପ୍ରତି ଭଲ ପାଇବା ଯେ ପିଲାମାନଙ୍କ ପ୍ରତି ତାଙ୍କର ଭଲ ପାଇବା ସ୍ନେହ ଆଦର ସମ୍ପର୍କରେ ହିଁ ଏଇ ଗୀତ ସମ୍ପର୍କରେ ମୁଁ ଜାଣି ପାରି ଥାଏ